ହ୍ୟାଲୋ ହଁ ଶୃତିଜା କହ ଆଉ କ'ଣ ଯିବା ପିକ୍ନିକ୍ ପ୍ରୋଗ୍ରାମ୍ କଥା ଜାଣିଛୁ ତ ମୁଁ କହିଲି ଆଉ ଭିତରକନିକା ଯିବା ଆଉ କେବେ ଯିବା କହୁନୁ ଏଇ ଆର ସପ୍ତାହରେ ଯିବା ଆର ସପ୍ତାହରେ ଯିବା ହଁ ମୁଁ ଗାଡ଼ି ଗୋଟିଏ ଠିକ୍ କରିଛି ତୁମର କେତେ ଜଣ ମେମ୍ବର୍ ଯିବ କହୁନ ଆଉ ଆମର ସେ ପାଞ୍ଚ ଛଅ ଜଣ ଗୋଟେ ବୋଲେରୋ କରିଦେଇ ଯିବା ଆଉ ମୁଁ କହିବି ସେ ବୋଲେରୋକୁ କହିବି ସେ ଯେବେ ଆସିବ ଆମେ ଯିବା ପିକ୍ନିକ୍ ସେଠି କରି ଖାଇ ପି ଆସିବା ଆଉ ହଁ ଆଉ ସେ ଗାଡ଼ି ବାଲା ସେ ଗାଡ଼ି ବାଲା ଭଡ଼ା ରେଞ୍ଜ୍ କେତେ କହିନି ଭଡ଼ା ରେଞ୍ଜ୍ କେତେ କହିନି ମୁଁ କହିଲି ସେଦିନ ଯିବା ଡ଼ାଇରେକ୍ଟ୍ ସେଇଠି ଯାଇକି କଥା ହେବା ଆଉ ଯେଉଁ ଦିନ ଯିବା କଥା ହେବା ଆଉ ହଁ ସେହିଦିନ କହିବା ସନ୍ଡ଼େରେ ଯିବା ଆଉ ଆଉ ତୁମେ ଯାଇକି ବେଳା ବେଳି କାମ ହଁ ସେହିଦିନ ବେଳା ବେଳି ବେଳା ବେଳି କାମ ସାରି ଦେଇଥିବ ଶୀଘ୍ର ତ ଯିବା ଆଉ ସେଦିନ ଶୀଘ୍ର ଗଲେ ଟିକେ ବୁଲାବୁଲି କରିବା ଖାଇବା ପିକ୍ନିକ୍ ଭୋଜି କରିକି ଖାଇବା ଆଉ ମାଛ ଫାଛ ଥିବ ଦେଖିବେ ଭିତରକନିକା ଦେଖିବେ ଆଉ ଇଏ କରିବେ କେବେ ଯାଇନେ ନା ଆମେ ସେଠିକି କେବେ ଯାଇନୁ ଯିବା ଟିକେ ଦେଖିବା ଆଉ ଆଉ ସେଇଥି ପାଇଁ ଭଲ ସ୍ପଟ୍ଟା ସେଇଟା ମୁଁ କହିଲି ସେଇଟା ଭଲ ସ୍ପଟ୍ଟା ଦେଖିଆ ବୁଲିବା ଯିବା ଆସିବା ଆଉ ଆଉ ସେଇଥିପାଇଁ ମୋ ଭଲ ଭିତରକନିକାଟେ ଜାଗାଟେ ଦେଖିବା ଆର ସନ୍ଡ଼େରେ ଦେଖିବା

ଆମ ସେ ଗାଡ଼ିବାଲା ହଁ ମୁ ସେ ଗାଡ଼ିକୁ କହିଦେଇଛି ସେ ଆସିବ ଆମେ ଏତେ ମେମ୍ବର୍ ଯିବୁ ଆଉ ଆଉ ଡ଼େଟ୍ ଫେଟ୍ ଚେଞ୍ଜ୍ କରିବାନି ସେଇ ଗୋଟାଏ ଡ଼େଟ୍ ରଖିବା ଆଉ ହଁ ସେ ଦେଖିବା ସେଦିନ କ'ଣ ପାଗ ଫାଗ କରୁଛି କ'ଣ ଭଲ ପାଗ କଲେ ଭଲ ହେବ ଭଲ ଲାଗିବା ଆଉ କ'ଣ ରୋଷେଇ ବାସ ସରିଲାଣି ହଁ ନା ପା କେତେଦିନ ପରେ ଯାହା ହେଉ ଏଇଥର ଯିବା ଟିକେ ବୁଲି ପିଲା ଟିକେ ଖୁସି ହେବେ ବୁଲି ଟିକେ ଯିବା ଆଉ ଇଏକରି ସେଇଥିପାଇଁ ମୁଁ ଫୋନ୍ ଇଏ କରିଥିଲି ଆଉ ହଁ ଯିବା ସବୁ ହଁ ହଁ ଭଲ ଅଛି ଆଉ ତମର ଆଉ ତମର ସମସ୍ତେ ଭଲ ଅଛନ୍ତି ଆଉ ସେଠି ଦେଖାହେବା ଭିତରକନିକାରେ ଦେଖାହେବା ଆଉ ଆଉ କ'ଣ କହିବ ହଁ ଭଲ ଅଛି ସେଠିକି ଗଲେ ଦେଖାହେବା ଆଉ କେତେଦିନ ପରେ ବୁଲିଯିବା

ଆଉ ମୁଁ କହିଲି ଆଉ ସେଠିକି ସେଠି ଗଲେ ଦେଖାହେବନା ସକାଳୁ ବେଳାବେଳି ଯିବାର ଭୋର୍ରୁ ଗଲେ ମୁଁ କହିଲି ଭୋର୍ରୁ ଗଲେ ତ ନିଶ୍ଚୟ ହଁ ଭୋର୍ରୁ ଗଲେ ସେଇଠି ଟିକିଏ ବୁଲିବେ ଇଏ କରିବେ ଆଉ ସେମିତି ହେଉ ରଖୁଛି